ଖରାଦିନେ ଲାଇନ ପାଇଁ ଆମେ ବହୁତ ହଇରାଣ ହେଉ ଖରା ଦିନେ ଲାଇନ ବହୁତ କଟିଯାଏ ସେଥିପାଇଁ ବହୁତ ଗରମ ହୁଏ ଛୁଆ ପାଠ ପଢି ପାରନ୍ତିନାହିଁ ଆମେ ଟିଭି ଦେଖି ପାରୁନାହୁଁ ଛୁଆ ବହୁତ ସମୟ ଖଳିବାକୁ ସୁଯୋଗ ପାଆନ୍ତି ଲାଇନ ନଥିଲେ ପାଠ ପଢିବାରେ ଅସୁବିଧା ହୁଏ ଆଉ ବହୁତ ଗରମ ଲାଗେ ଆମେ ଏ ଗଛରୁ ସେ ଗଛକୁ ବହୁତ ଯାଉ ସନ୍ଧ୍ୟା ହେଲେ ଘର ଭିତରକୁ ଆମେ ଆସୁ ବର୍ଷା ଦିନେ ବିଜୁଳି ଚଡ଼ଚଡି କୁଆପଥର ଯୋଗୁ ବି ଲାଇନ କଟିଯାଏ ଆମେ ବହୁତ ଲାଇନ ପାଇଁ ହଇରାଣ ହେଉ ଦିନେ ଦୁଇ ଦିନ ପର୍ଯ୍ୟନ୍ତ ଲାଇନ ଆସେନାହିଁ ଆଉ ଗୋଟିଏ ଲାଇଟ୍ ଥାଏ ଯେ ସେ'ଟା ବି ଆମକୁ ଭଲକି ଦିଶେନି ଆମର ବି ଇନଭର୍ଟର ନାହିଁ ଶୀତଦିନେ ବି ସେଥିପାଇଁ ଲାଇନ ବହୁତ କଟେ ଶୀତଦିନେ ବି ଆମେ ବହୁତ ହଇରାଣ ହେଉ ଆଉ ଖରାଦିନେ ଅଧିକରୁ ଅଧିକ ପ୍ରବଳରୁ ପ୍ରବଳ ଗରମ ହୁଏ ସେଥିପାଇଁ ବହୁତ ଗରମ ସମ୍ଭାଳି ସହିବାକୁ ପଡ଼େ ଅଧିକ ଖରା ଦିନେ ବହୁତ ସମୟ ଲାଇନ କଟେ